ହ୍ୟାଲୋ ହଁ କୋଉଠିକି ମାଛ ପଡ଼ୁଛନ୍ତି ତ ଆଁ କେମିତି କ'ଣ କରିକି ଯିବା କେମିତି ଧରିବା ମୁଁ ତ କହିପାରିବିନି ତମେ ତମକୁ ଯୋଉଟା ଭଲଲାଗୁଛି ଯୋଉଟାରେ ମାଛ ଧରିପାରିବା ସେଇ ଅନୁସାରେ କଥା ନା କୁହ ସେଇ ଅନୁସାରେ ଆମେ ଯିବା ନା କୋଉଥିରେ କେମିତି ଯିବା ଚାଲିକି ମାଛ ଭଲ ପଡ଼ୁଛି ବୋଲି ଶୁଣିକିରି ଖାଲି ପଳେଇଲେ ହେବନି ଯେ ଆମେ ମାଛ ଧରିପାରିବା ତ ଯାଇକି ଠିକ୍ରେ

ଆମେ ନିଜେ ଧରିବା ନା ଜାଲୁଆ ନେଇକି ଯିବା ନାଇ ଅଧିକ ରେଟ୍ରେ ବେଶୀ ମାଛ ସିନା ଆମେ ଆଣିବା ସେମାନେ ତ ଅଧିକ ନେଇଯିବେ ମାଛ ସେଥିରୁ ନା ନେବା ଯେ ସେମାନଙ୍କୁ ନବା ସେଇ ଅନୁସାରେ ତାଙ୍କ ସାଙ୍ଗରେ କଥା ହେବ ସେମାନେ କେତେ ମାଛ ଧରିଲେ ସେ କେମିତି ନେବେ ଆମକୁ ଅଧା ଦେବେ ସେ ଅଧା ନେବେ ନା ସେ ଭାଗେ ନେବେ ଆମେ ତିନି ଭାଗେ ଆଣିବା ସେ ଅନୁସାରେ ତାଙ୍କ ସାଙ୍ଗରେ କଥା ହେବ ନାଇ ମାଛ ଦେଖିବା ଆମେ ସେମାନଙ୍କୁ ନେଇକି ଯିବା ସାଙ୍ଗରେ କେତେ ମାଛ ପଡ଼ୁଛି ସେମାନେ କେତେ ନେଉଛନ୍ତି ତା ପରେ ଆମର ଯେତିକି ରହିଲା ଆମେ ଯଦି ବେଶୀ ମାଛ ହେଲା ତାହେଲେ ଆମେ ବିକ୍ରି କରିବା ନହେଲେ ଆମେ ଘରକୁ ଆଣିବା ଖାଇବା ପାଇଁ ହଁ ଘରକୁ କିଛି ଆଣିବା ଯଦି ଅଧିକ ମାଛ ପଡ଼ିଲେ ତାହାଲେ ଘରକୁ କିଛି ଆଣିକି ଭୂବନ ବଜାରରେ ବିକ୍ରି କରିଦେବା ହଁ ସେ କୋଉ ଜାଲରେ ଅଧିକ ମାଛ ପଡ଼ିବେ ସେଇ ଜାଲ ପକେଇବା ହଁ ହଁ ତାଙ୍କ ସାଙ୍ଗରେ କଥା ହୁଅ ସେମାନେ ନେବେ କେତେ ମାଛ ନେବେ କୋଉ ଜାଲ ଆମେ ନେଲେ ସେ ପକେଇବା କୋଉ ଜାଲ ଡଙ୍ଗାରେ ଯିବା ନା ସେ କୂଳରେ ଧରିବେ ସେ ଅନୁସାରେ ସବୁ ତାଙ୍କ ସାଙ୍ଗରେ କଥା ହୁଅ ଯେତେବେଳେ ଭଲ ଯେତେବେଳେ ଭଲ ମାଛ ପଡ଼ିବେ ସେତେବେଳେ ପକେଇବା ଜାଲ ନାଇ ନାଇ କୂଳରେ ଆମେ ଜାଲ ପକେଇଲେ ଭଲ ମାଛ ପଡ଼ିବେନି ଡଙ୍ଗାରେ ଯାଇକି ଭିତରେ ଜାଲ ପକେଇଲେ ଭଲ ମାଛ ପଡ଼ିବେ ହଉ ରହୁଛି ହଉ ରହୁଛି